ହଁ ଯେତେବେଳେ ଅନ୍ଲାଇନ୍ ଗେମିଂ ଟୁର୍ଣ୍ଣାମେଣ୍ଟ୍ ବା ଅନ୍ଲାଇନ୍ ଗେମ୍ରେ ବହୁତ ମଜା ଲାଗିଥାଏ ଏବଂ ସେଠାରେ ଗେମ୍ ଖେଳିବା ପାଇଁ ବହୁତ ଭଲ ଲାଗିଥାଏ କାରଣ ଟୁର୍ଣ୍ଣାମେଣ୍ଟ୍ କିମ୍ବା ପ୍ରତିଯୋଗିତାଟା ବହୁତ ଭଲ ଲାଗିଥାଏ ଏହା ଏହି ଯେନ୍ ଏହି ଯେଉଁ ଆମ ଗେମିଂଟା ବା ଅନ୍ଲାଇନ୍ ଗେମ୍ରେ ଘରେ ବସିକି ଆମେ ବିଭିନ୍ନପ୍ରକାର ସାଙ୍ଗମାନଙ୍କ ସହିତ ଟୁର୍ଣ୍ଣାମେଣ୍ଟ୍ କରିିକରି ସେଇଠି କିଛି ପଇସା ଲଗାଇ ଆମେ ସେ ଖେଳଟା ଖେଳିଥାଉ ଏହି ଖେଳରୁ ଆମେ ବିଭିନ୍ନପ୍ରକାର ନଲେଜ୍ ବିଭିନ୍ନପ୍ରକାର ଥଟ୍କୁ ଆମେ ଜାଣିଥାନ୍ତୁ ଆମର ଏହି ପ୍ରତିଯୋଗିତାଟା ଆଗଲ୍ପୁର୍ ଡିଷ୍ଟିକ୍ ଆମ ଏ ବଲାଙ୍ଗୀର୍ ଡିଷ୍ଟ୍ରିକ୍ର ଆଗଲ୍ପୁର୍ ବ୍ଲକ୍ରେ ହୋଇଥିଲା ଆଗଲ୍ପୁର୍ ବ୍ଲକ୍ର ବିଭିନ୍ନପ୍ରକାର ପିଲାମାନେ ବିଭିନ୍ନପ୍ରକାର ସାଙ୍ଗମାନେ ସେଠାରେ ଆସି ଆମେ ଅନ୍ଲାଇନ୍ ଗେମିଂ ବା ଟୁର୍ଣ୍ଣାମେଣ୍ଟ୍ କରି ସେଥିରେ ଗେମ୍ ଖେଳିଥିଲୁ ଏବଂ ସେ ଆମର ଯେନ୍ ଗେମ୍ ଆଗଲ୍ପୁର୍ଠାରୁ ଥିଲା ଏବଂ ସେଠାରେ ଆମର ହେଡ଼୍ ସାର୍ ଥିଲେ ସନ୍ତୋଷ କୁମାର ରଥ ଏବଂ ସେମାନେ ସମସ୍ତଙ୍କର ହିସାବରେ ପ୍ରତିଯୋଗିତାରେ ଭାଗ ନେଇ ସମସ୍ତେ ଖେଳିଥିଲେ ଏବଂ ଅନ୍ଲାଇନ୍ ଗେମିଂରେ ବିଭିନ୍ନପ୍ରକାର ଗିଫ୍ଟ ମିଳିଥାଏ ବିଭିନ୍ନପ୍ରକାର ନଲେଜ୍ ମିଳିଥାଏ ବିଭିନ୍ନପ୍ରକାର ଥଟ୍ ମାନେ ମିଳିଥାଏ ଏବଂ ଆମର ଯେଉଁ କ୍ୟାରମ୍ ଅନ୍ଲାଇନ୍ ଗେମ୍ଟା ଥିଲା ବା କ୍ୟାରମ୍ର ଖେଳ ଥିଲା ସେଠାରେ କ୍ୟାରମ୍ର ପିଲାମାନେ ବହୁତ ଭଲ୍ସେ ଖେଳିଥିଲେ ଆମେ ସେଠାରେ ଉତ୍ତୀର୍ଣ୍ଣ ହୋଇଥିଲୁ ଏବଂ ଆମକୁ ପ୍ରାଇଜ୍ ମଧ୍ୟ ମିଳିଥିଲା ଗେମ୍ରୁ ଏବଂ ସେଥିପାଇଁ ମୋତେ ବହୁତ ଖୁସି ଲାଗେ ଅନ୍ଲାଇନ୍ ଗେମ୍ରେ ବିଭିନ୍ନପ୍ରକାର ଜିନିଷର ଉପରେ ହୋଇଥାଏ ଏବଂ ଏହି ଗେମ୍ରୁ ବିଭିନ୍ନପ୍ରକାର ସୁବିଧା ସୁଯୋଗରେ ଘରେ ବସି ମଧ୍ୟ ହୋଇଥାଏ